ଆମର ଇତିହାସରେ ବହୁତ ହିନ୍ଦୁ ସମ୍ରାଟ ଅଛନ୍ତି ଯେଉଁମାନେ କି ବହୁତ କ୍ଷତି ଅର୍ଜନ କରିଛନ୍ତି ଯେପରିକି ମୁଁ କହିବି ଯଦି ଖାରବେଳ ପୃଥିବୀରାଜ ଚୌହାନ ଅଶୋକ କପିଳେନ୍ଦ୍ର ଦେବ ଇତ୍ୟାଦି କପିଳେନ୍ଦ୍ର ଦେବ ଯେପରି ଏକ କାଞ୍ଚି ଅଭିଯାନ କରିଥିଲେ କାଞ୍ଚି ଅଭିଯାନରେ ଯୁଦ୍ଧ ଜୟ କରିଥିଲେ ଏବଂ ରାଣୀ ପଦ୍ମାବତୀଙ୍କ ବିବାହ କରିଥିଲେ ଏମିତି ଅଶୋକ ମଧ୍ୟ ପୁରା ଭାରତକୁ ଜୟ କରିଥିଲେ ପୁରା ବିଶ୍ୱକୁ ଜୟ କରିଥିଲେ ଚନ୍ଦ୍ରଗୁପ୍ତ ମୌଯ୍ୟ ଏପରି ବହୁତ ସମ୍ରାଟ ଅଛନ୍ତି ଏମାନଙ୍କ ବିଷୟରେ ଜାଣିବା ପାଇଁ ମାନେ କେମିତି ଏତେ ବଡ଼ ପର୍ସନାଲିଟି ହେଲେ ସେଇ ବିଷୟରେ ଜାଣିବାଟା ମୋତେ ବହୁତ ଆକୃଷ୍ଟ କରେ ଇତିହାସ ବିଷୟରେ ଜାଣିବା ପାଇଁ କି ଏମାନଙ୍କର ଲାଇଫ୍ ରୁଟିନ୍ କେମିତି ଥିଲା ମାନେ ଜୀବନଯାପନ କେମିତି କରୁଥିଲେ ଜୀବନମାନେ କ'ଣ କେଉଁ ଆଧାରରେ ବୁଝୁ ଥିଲେ ସେଗୁଡ଼ିକ ସବୁ ଜାଣିଲେ ଆମର ବି ମଧ୍ୟ ବହୁତ ଫାଇଦା ହବ ଆମେ ମଧ୍ୟ ଆମ ଜୀବନଶୈଳୀର କିଛି ଜିନିଷ ଆଡ଼ କରି ବହୁତ କିଛି ଶିଖିପାରିବା ସେଇସବୁ ଜିନିଷ ଯାହା ଜାଣି ଜାଣିବା ପାଇଁ କିମ୍ବା ମୁଁ ଯାହା ବିଦ୍ୟାଳୟରୁ ଶିଖିଥିଲି କି ଶୁଣିଥିଲି କି ପରେ ତାଙ୍କ ଯେଉଁମାନଙ୍କ କାହାଣୀ ଜାଣିଛି ସେଗୁଡ଼ିକ ହିଁ ମୋତେ ଭାରତୀୟ ଇତିହାସ ବିଷୟରେ ଆକୃଷ୍ଟ କରିଛି ଓକେ ଧନ୍ୟବାଦ